ଆଜ୍ଞା କୁହନ୍ତୁ ଆଜ୍ଞା ଆଜ୍ଞା ଆପଣ ଟିକିଏ ବଡ଼ପାଟିରେ କୁହନ୍ତୁ ମୋତେ ଟିକିଏ ଶୁଭୁନି ଆଜ୍ଞା ଆଜ୍ଞା ଶ୍ରୀ ମା ମିଠା ଦୋକାନକୁ ଲାଗିଛି ମ୍ୟାଡ଼ାମ ଆଜ୍ଞା ଦେଖନ୍ତୁ ଆପଣ ତ ଜାଣିଥିବେ ଶ୍ରୀ ମା ମିଠା ଦୋକାନଟା ଏ ଅଞ୍ଚଳରେ ସବୁଠାରୁ ପ୍ରସିଦ୍ଧ ମିଠା ଦୋକାନ ଆମ ଦୋକାନରେ ସବୁ ସିଏ ଭଲ କ୍ଵାଲିଟିର ମିଠା ବିକ୍ରି ହୋଇଥାଏ ଆମ ମିଠା ଗୁଡ଼ିକ ପୁରାପୁରି ପିଓର କ୍ଷୀରରେ ଗାଈ କ୍ଷୀରରେ ପତଳା କ୍ଷୀର ନୁହେଁ ଘିଅର ୟୁଜ୍ କରିକି ଆମେ କରିଥାଉ ଆମେ ସବୁପ୍ରକାରର ଯେତିକ ଭଲ ଆମର ହେଇପାରିବ ଆମ ଦ୍ୱାରା ଆମେ ଭଲ ଭଲ ମିସ୍ତ୍ରୀକୁ ଡାକିକି ଆମ ମିଠା ଗୁଡ଼ିକ କରିଥାଉ ନାନା ରକମର ଯେତିକ ମିଠା ଅଛି ସବୁ ଆମ ପାଖରେ ହିଁ ଆପଣ ପାଇବେ ଠିକ୍ ଅଛି ଆଜ୍ଞା ବଡ଼ ଲଡ଼ୁ ଛୋଟ ଲଡ଼ୁ ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣଙ୍କର ଭଲ ଛେନା ରସଗୋଲା ଆପଣଙ୍କୁ ଦେଇଦିଆଯିବ ଆଉ ମିଡ଼ିଅମ୍ ସାଇଜର ରସଗୋଲା ଆପଣଙ୍କୁ ଦେଇଦିଆଯିବ ଆଉ ସେ ବୁନ୍ଦିଲଡ଼ୁ ଯେଉଁ କହୁଛନ୍ତି ତାକୁବି ଭଲସେ ଦେଇଦିଆଯିବ ତା ପ୍ରାଇସ୍ ଟିକିଏ ଆମର କିନ୍ତୁ ଅଧିକ ରହୁଛି ରସଗୋଲାର ପ୍ରାଇସ୍ ହେଉଛି କେଜିକୁ ଆମେ ନେଉଛୁ ଅଢ଼େଇଶହ ଟଙ୍କା ଆଉ ସେ ଯେଉଁ ମିଠାକୁ ଆମେ ଗୋଟା ନେଉଛୁ ବୁନ୍ଦିଲଡ଼ୁକୁ ଗୋଟା ନେଉଛୁ ସାତ ଟଙ୍କା ହିସାବରେ ପଡ଼ିବ ଆପଣଙ୍କୁ ଆଉ ଦଶଟଙ୍କା ରଖୁ କିନ୍ତୁ ସାତ ଟଙ୍କା ହିସାବରେ ଆପଣଙ୍କର କରିବା ହଁ ଦେଖନ୍ତୁ ଆମର କ୍ଵାଲିଟି ହିସାବରେ ଯଦି ଆପଣ ଦେଖିବେ ଆମ ଠାରୁ ଭଲ ମିଠା ମିଳିବନି ଯେତିକ ସବୁ କ୍ଲାସିକାଲ୍ ଜିନିଷ ଆମ ଦୋକାନରେ ସବୁଠୁ ବେଷ୍ଟ୍ ମିଳିଥାଏ ଆପଣ ଯଦି କହୁଛନ୍ତି ତାପରେ ବି ପଇସା କାଟିବା ପାଇଁ ତ ଆପଣ ଆମର ରେଗୁଲାର କଷ୍ଟମର ଆମେ ଅଲରେଡ଼ି ଆପଣଙ୍କୁ ଗୋଟେ ରିହାତି ଦେଉଛୁ ସାତ ଟଙ୍କାରେ ଆପଣ ସେଇଟା ବୁନ୍ଦି ଲଡ଼ୁଟା ନିଅନ୍ତୁ ଆଉ ଯେଉଁ ଦଶ କେଜି କହୁଛନ୍ତି ଯେଉଁ ନେବେ ରସଗୋଲା ଗୋଟେ କାମ କରନ୍ତୁ ସେଥିରେ ନହେଲେ ଆମର କେଜି ହେଉଛି ଅଢ଼େଇ ଶହ ଟଙ୍କା ଆପଣ ଦୁଇଶହ ତିରିଶ ଟଙ୍କା ହିସାବରେ ନହେଲେ ଠିକ୍ ଅଛି ହଁ ଆଜ୍ଞା ଠିକ୍ ଅଛି ଆମେ ପଠାଇଦେବୁ ଆପଣଙ୍କର ଫ୍ରେଶ୍ ମିଠା ବାରଟା ସୁଦ୍ଧା ନେଇକି ପଠାଇଦେବୁ ଆମ ପିଲା ଅଛନ୍ତି ଆଉ ମ୍ୟାଡ଼ାମ କହୁଥିଲି କି ଆମର ଡେଲିଭେରି ଚାର୍ଜଟା ପଡ଼ିବ ଶହେ ଟଙ୍କା ଆଜ୍ଞା ଆପଣଙ୍କର କୋଡ଼ିଏ କିଲୋମିଟର୍ ହେଲାଣି ଘର ଆଉ ଶହେ ଟଙ୍କା ନରଖିଲେ କୁଆଡ଼ୁ ପୋଷେଇବ ମ୍ୟାଡ଼ାମ